ବଙ୍ଗାଳୀ ଓ ହିନ୍ଦୀ ଭାଷାର ଅନେକ ଶବ୍ଦସବୁ ଓଡ଼ିଆ ଭାଷା ପରି ହୋଇଥାଏ ଓଡ଼ିଆ ଓ ବଙ୍ଗାଳୀ ଭାଷା ଦୁଇଟି ନିକଟବର୍ତ୍ତୀ ରାଜ୍ୟର ଭାଷା ହୋଇଥିବାରୁ ଏହା ପରସ୍ପର ମଧ୍ୟରେ ବହୁମାତ୍ରାରେ ପ୍ରଚଳିତ ହୋଇଥାଏ ଏହି ଭାଷାର ଉତ୍ପତ୍ତି ସଂସ୍କୃତରୁ ହୋଇଅଛି ଏହା ପାଇଁ ଏମାନଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ନ ରହି ବହୁ ଗଭୀର ଭାବେ ପରସ୍ପର ମଧ୍ୟରେ ଜଡ଼ିତ ଅଛନ୍ତି ଦେଶର ଅନେକ ସ୍ଥାନରେ ବଙ୍ଗାଳୀ ଓ ହିନ୍ଦୀ ବହୁଳ ଅଞ୍ଚଳରେ ଓଡ଼ିଆ ଲୋକଙ୍କର ବସବାସ ଯୋଗୁଁ ସେଠାରେ ମଧ୍ୟ ଓଡ଼ିଆ ଭାଷାର ପ୍ରଚଳିତ ହୋଇଥାଏ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ଗଠିତ ହୋଇଉଠେ